ବୌଦ୍ଧ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବଗୁଡ଼ିକ ହେଲା ଆଷାଢ଼ ମାସରୁ ଆରମ୍ଭ କରାଯାଏ ରଥଯାତ୍ରା ରାକ୍ଷୀ ପୂର୍ଣ୍ଣିମା ନୂଆଖାଇ ଗଣେଶ ପୂଜା ଦଶହରା ଦୀପାବଳି ଦଣ୍ଡଯାତ୍ରା ରାମ ନବମୀ ମାଘ ପୂର୍ଣ୍ଣିମା ଶିବରାତ୍ରି ସବୁ ପ୍ରକାରର ପାଲନ କରାଯାଏ ଏବଂ ଲୋକମାନେ ସମସ୍ତେ ପାଳନ କରିଥାନ୍ତି ଦୀପାବଳିରେ ଦୀପ ଦାନ କରାହୁଏ ପୂର୍ବ ପୁରୁଷଙ୍କୁ ହୋଲିରେ ସମସ୍ତେ ମିଶିକି ହୋଲି ଖେଳା ହୁଏ ତା ପଛେ ଉଆଡ଼ି ସଂକ୍ରାନ୍ତି ହେଲା ଆମର ପ୍ରତ୍ୟେକ ମାସରେ ସଂକ୍ରାନ୍ତି ପାଳନ କରାଯାଏ ପ୍ରତ୍ୟେକ ମାସରେ ମନ୍ଦିରରେ ଆମେ ଉପବାସ ରହିକି ସମସ୍ତେ ଝିଅ ପୁଅ ସମସ୍ତେ ମିଶିକି ଉପବାସ ରହିକି ମାନେ ପୂଜା କରାହୁଏ ଶିବଙ୍କର ଶିବଙ୍କୁ ଜଳାଯିଭିଷେକ କରାହୁଏ ଏବଂ ଉପବାସ ରହିକି ଦୀପ ଜଳା ହୁଏ ବିଭିନ୍ନ ପ୍ରକାର ରାମାୟଣ ମହାଭାରତ ଶିବଙ୍କର ପୁରାଣ ପଢ଼ାଯାଏ ଦଶହରାରେ ମା ଦୁର୍ଗାଙ୍କର ଦଶ ଭୁଜା ଧାରିଣୀ ସଙ୍କଟ ତାରିଣୀ ମା ଦୁର୍ଗାଙ୍କର ମୂର୍ତ୍ତିକୁ ବନାଇ ବନାଇ ବନାଇ କରି ଆମେ ପୂଜା କରୁ ଏବଂ ସେହି ମାଙ୍କର ଆଶୀର୍ବାଦ ମଧ୍ୟ ଆମେ ପାଇଥାଉ ଆମର ବିଶ୍ଵାସ ଅଛି ଆଗରୁ ପୂର୍ବ କାଳରୁ ଆମର ବାପ ଅଜା ତେପନ ପୁରୁଷାରୁ ତାମାନେ ସେହି ପୂଜା ପରମ୍ପରା ମାନି ଆସୁଛନ୍ତି ଏହିଟା ହେଲା ଆମର ପଶ୍ଚିମ ଓଡ଼ିଶା ପଶ୍ଚିମ ଓଡ଼ିଶା ଆମର ଏହି ବୌଦ୍ଧଗଡ଼ରୁ ଯାଉଛି ବୌଦ୍ଧଗଡ଼ରେ ବୌଦ୍ଧ ଧର୍ମ ବିସ୍ତାର ହୋଇଥିଲା ଏବଂ ବୌଦ୍ଧ ଏହିଠିରେ ତାମାନେ ଥିଲେ ଏହି ଜାଗାରେ ବିଭିନ୍ନ ସବୁ ପ୍ରକାରର ପରମ୍ପରା ଅଛି ଏବଂ ସବୁ ପ୍ରକାରର ପର୍ବଗୁଡ଼ିକ ପାଳନ କରାଯାଏ ଏବଂ ରାକ୍ଷୀ ପୂର୍ଣ୍ଣିମାରେ ଯେମିତି ଭାଇ ଭଉଣୀଙ୍କର ସମ୍ପର୍କ ରହିଥାଏ ସେହି ରାକ୍ଷୀ ପୂର୍ଣ୍ଣିମାରେ ଆମେ ସମସ୍ତେ ସବୁ ଜାଗାରେ ପାଳନ କରାହୁଏ ତାପରେ ଯେନ୍ ନୂଆଖାଇ ପର୍ବ ହେଲା ଆମର ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ଏହି ପର୍ବରେ ଆମେ ସମସ୍ତେ ଏକାଠି ମିଶି ଯିଏ ଯେଉଁଠି ଥିଲେ ବି ଏକାଠି ହେଉ ଏବଂ ମିଶିକରି ସମସ୍ତେ ଭଲରେ ମାନେ ଖାଇବା ପିଇବା ସମସ୍ତଙ୍କୁ ସେହିଦିନ କଥାବାର୍ତ୍ତା ହେବା ଭଲରେ ମିଶିବା ଏହି ନୂଆଖାଇ ପର୍ବ ଆମର ବହୁତ ଆଗ କାଳରୁ ପୂର୍ବ କାଳରୁ ଚାଲି ଆସୁଛି ଏହି ପର୍ବଟା ସବୁଦିନ ପାଇଁ ରହିଅଛି ଏବଂ ପଶ୍ଚିମ ଓଡ଼ିଶାର ସମସ୍ତ ଆମର ଏପଟେ ଆଦିବାସୀ ଲୋକମାନେ ବହୁତ ପାଲନ କରନ୍ତି